ହ୍ୟାଲୋ ରାଜୁ ଭାଇ କହୁଥିଲେ ମୁଁ ସନ୍ଧ୍ୟା କହୁଥିଲି ଆପଣ କାଲି ଯେତେବେଳେ ଅର୍ଡ଼ର ନେଲେ ଆଡ଼ଭାନ୍ସ ବି ନେଲେ ତ ଟାଇମରେ ଏତେ ଲେଟ କ'ଣ ପାଇଁ ମୁଁ ସଖାଳ ସାତ ଟା ରୁ ବାହାରିକି ଅଛି ସାଢ଼େ ସାତ ଟା ହେଇଗଲାଣି ଆପଣ ଆସିକି ପହଞ୍ଚିବେ କେତେବେଳେ ଆମର ଲେଟ ହଉଛି ଆମକୁ ଯାଇଁକି ଢେର ଜାଗା ବୁଲିବାର ଅଛି ବୁଲିକି ଶପିଙ୍ଗ କରିବାର ଅଛି ମ୍ୟାରେଜ ଶପିଙ୍ଗ କେତେ ଟାଇମ ଲାଗେ ଆପଣଙ୍କୁ ଜଣା ଅଛି ଆପଣ ଯେତେବେଳେ ଅର୍ଡ଼ର ଗୋଟେ ନେଇଛନ୍ତି ଗାଡ଼ି ଯେତେବେଳେ ବୁକ୍ ହେଇଛି ତ ସେତେବେଳେ ଆପଣଙ୍କ ଦାୟିତ୍ୱ ନା କଷ୍ଟମରକୁ ଆପଣ ଠିକ୍ ଟାଇମରେ ସର୍ଭିସ ଦିଅନ୍ତୁ ଦେଖନ୍ତୁ ଆମକୁ ପୁଣି ଯାଇକି ସନ୍ଧ୍ୟା ସୁଦ୍ଧା ଘରକୁ ଫେରିବାର ଅଛି ଆପଣ ଅଛନ୍ତି କେଉଁଠି ପାଞ୍ଚ ମିନିଟ୍ ଭିତରେ ଆସିକି ପହଞ୍ଚନ୍ତୁ ପହଞ୍ଚିବାକୁ ଚେଷ୍ଟା କରନ୍ତୁ କାମ ଆମର ଅଛି ଅର୍ଡ଼ର ନେଇଛନ୍ତି ମାନେ ଆପଣ ଆସିକି ପହଞ୍ଚିବାକୁ ବାଧ୍ୟ ଆପଣ ପାଞ୍ଚ ମିନିଟ୍ ଭିତରେ ଆସିକି ପହଞ୍ଚନ୍ତୁ